ଆଜ୍ଞା ପ୍ରୋବ୍ଲେମ୍ ଟିକେ ରହିଯାଇଥିଲା ଗାଡ଼ି ପ୍ରୋବ୍ଲେମ୍ ଆମର ଥିଲା ଟିକେ ତ ସେଥିପାଇଁ ଟିକେ ଲେଟ୍ ହେଇଯାଇଛି ପ୍ରୋବ୍ଲେମ୍ ମୋର କିଛି ନଥିଲା ନା ମୋତେ କହିଲେ କ'ଣ ହେବ ଅଫିସ୍ ପ୍ରୋବ୍ଲେମ୍ ଆଜ୍ଞା ବୁଝିଲି ବୁଝିଲି ଯେ ଲେଟ୍ ହେଇଯାଇଛି ଯେ ମୋର ପର୍ସନାଲ୍ ପ୍ରୋବ୍ଲେମ୍ କିଛି ନଥିଲା ନା ଆଉ ମୋତେ କହିଲେ କ'ଣ ହେବ ଅଫିସ୍ ପ୍ରୋବ୍ଲେମ୍ ତ ସେଥିପାଇଁ ଲେଟ୍ ହେଇଗଲା ଆଉ ଭୁଲ ତ ଆଜ୍ଞା ହେଇଯାଇଛି ଆଉ ଆସୁଛି ତ ଆଉ କ'ଣ ନ ଆସୁଛି କି ଅସୁବିଧା ଆମର ଗାଡ଼ି ଟିକେ ପ୍ରୋବ୍ଲେମ୍ ହେଇଯାଇଥିଲା ଗାଡ଼ି ଅସୁବିଧା ଟିକେ ଥିଲା ତ ସେଥିପାଇଁ ୟେ ହେଲା ଲେଟ୍ ହେଲା ଟିକେ ଆଉ ଗାଡ଼ି ଖରାପ ଥିଲା ସେଥିପାଇଁ ଆସିବାରେ ଲେଟ୍ ହେଲା ଗ୍ୟାସ୍ ଅଛି ଏଗାରଶହ ଏଗାରଶହ ଚାଳିଶି ଡେଲିଭରି ଏକ୍ସଟ୍ରା ଡେଲିଭରି ଚାର୍ଜ ତ ଲାଗିବ ନିଶ୍ଚିତ ନା ନହେଲେ ଆପଣ ଯାଇକି ସିଧା ଅଫିସ୍ରୁ ଆଣିବେ ସେଠି ତ ଡେଲିଭରି ଚାର୍ଜେସ୍ ଲାଗିବନି ଲିଟର୍ ପନ୍ଦର ଲିଟର୍ ସମଥିଙ୍ଗ୍ ଅଛି ଯିବ କେତେଦିନ ଆପଣଙ୍କ ଉପରେ ନିର୍ଭର କରେ ଆପଣ କେମିତି ୟୁଜ୍ କରୁଛନ୍ତି ଲେଟ୍ ତ ହେଇଯାଇଛି ଆପଣଙ୍କୁ ପ୍ରଥମରୁ କହୁଛି ଲେଟ୍ ହେଇଯାଇଛି କ୍ଷମା ମାଗୁଛି ଆଉ କ'ଣ କରିବା ହଁ ପହଞ୍ଚିଯିବୁ ଆଉ ଦଶ ମିନିଟ୍ ଭିତରେ ପହଞ୍ଚିବୁ ସମସ୍ତଙ୍କ ଅଛି ଆପଣଙ୍କ ଜଣକର ନା କ'ଣ କେତେ କାହାର ପୁଣି ଅଛି କ'ଣ କହିଲେ ଆଜ୍ଞା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଆପଣ ଏଇନା ଲୋକେସନ୍ କହିଦିଅନ୍ତୁ ମୁଁ ଯେତେ ଶୀଘ୍ର ହେଲେ ପହଞ୍ଚିଯିବି ଶୀଘ୍ର ଶୀଘ୍ର ତା'ହେଲେ ଠିକ୍ ଅଛି ତା'ହେଲେ ଠିକ୍ ଅଛି ହଁ ଠିକ୍ ଅଛି ଠିକ୍ ଅଛି